ମୋତେ ଶୀତୠତୁ ଭ୍ରମଣ କରିବାକୁ ବହୁତ ଭଲଲାଗେ କାରଣ ବେଶୀ ଗରମ ନଥାଏ ଅଳ୍ପ ଥଣ୍ଡାରେ ବୁଲିବାପାଇଁ ଭଲ ଭଲ ଲାଗେ ଅଶୋକ ଝର ହ୍ରଦଗଡ଼ ବିରଜା ମନ୍ଦିର କୁସୁମ ପୋଖରୀ ଇତ୍ୟାଦି ସ୍ଥାନ ମାନଙ୍କୁ ଯିବାପାଇଁ ଭଲଲାଗେ ଅଶୋକ ଝରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ଯଥା ଝରଣା ବନଲତା ପାହାଡ଼ ମନୋରମ ଦୃଶ୍ୟ ଦେଖି ମନ ମୁଗ୍ଧକର ହୋଇଯାଏ ଆଉ ସେମିତି ହ୍ରଦଗଡ଼ରେ ସେମିତି ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳେ ଝରଣା ପାହାଡ଼ରୁ ଝରୁଛି ଆଉ ବହୁତ ଜୀବଜନ୍ତୁ ମାନେ ବାସକରନ୍ତି ଆଉ ବିରଜା ମନ୍ଦିରରେ ବହୁତ ଦେବାଦେବୀ ଅଛନ୍ତି ସେମାନେ ହେଲେ ପ୍ରତ୍ୟେକ୍ଷ ଦେବୀ ମାଁ ବିରଜା ହେଲା ପ୍ରତ୍ୟେକ୍ଷ ଦେବୀ ଆମ ଯାଜପୁର ଜିଲ୍ଲାର କୁସୁମ ପୋଖରୀର ମନୋରମ ଦୃଶ୍ୟ ଦେଖିଲେ ମନଟା ଛାଡ଼ିକି ଆସେନାହିଁ